ଢେଙ୍କାନାଳ ଜିଲ୍ଲାର ଜଳବାୟୁ ହେଉଛି ଏକ ମିଶାମିଶି ଜଳବାୟୁ ଏଠି ଅଧିକ ଜଙ୍ଗଲ ଥିବାରୁ ବର୍ଷାଦିନେ ପ୍ରବଳ ବର୍ଷା ହୁଏ ଶୀତଦିନେ ପ୍ରବଳ ଶୀତ ହୁଏ ଯେଉଁ ଅଞ୍ଚଳରେ ଜଙ୍ଗଲ ନାହିଁ ସେଇ ଅଞ୍ଚଳରେ ବହୁତ ଗରମ ଅନୁଭୂତ ହୁଏ ବେଳେବେଳେ ଖରାଦିନେ କାଳବୈଶାଖୀ ଆସି ଜୋରେ ବର୍ଷା ହୋଇଥାଏ ଏବେ ଜଳବାୟୁ ଭଲ ନାହିଁ ସବୁ ଓଲଟା ହୋଇଛି ହେଉଛି ଆଉ ଯେଉଁ ଋତୁରେ ଯାହା ହେବାକଥା ତାହା ହେଉନାହିଁ ଜଳବାୟୁ ପାଇଁ ଆମ ଦେହ ସବୁବେଳେ ଅସୁସ୍ଥ ରହୁଛି ଜଳବାୟୁ ପାଇଁ ଯେକୌଣସି ଚାଷବାସ ନଷ୍ଟ ହୋଇଯାଉଛି ଫସଲ ନଷ୍ଟ ହେଉଛି ଆଉ ସେଥିପାଇଁ ଜଳବାୟୁ ଆମର ନିହାତି ଭଲହେବା ଆବଶ୍ୟକ